ସାର୍ ମୁଁ ରମେଶ ଭାଇ କହୁଥିଲି ଆପଣ ସେ ଜିମ୍ରେ ମାଷ୍ଟର୍ ଅଛନ୍ତି ତ ହୁଁ ମୁଁ ଆଜ୍ଞା ଏଇ ବେତନଟୀରୁ କହୁଥିଲି ମୁଁ ସାର୍ ଟିକେ ଜିମ୍ ଶିଖିବା ପାଇଁ ଚାହୁଁଥିଲି ଆଉ ଆପଣଙ୍କ ଜିମ୍ରେ କେମିତି କ'ଣ ଅଛି କେଉଁ ସିଷ୍ଟମ୍ ଆପଣ ଟିକେ ବତେଇଥାନ୍ତେ କି

ଆଜ୍ଞା ତେବେ ସାର୍ ଠିକ୍ ଅଛି ମୁଁ ଦିନେ ବୁଲିଯିବି ଆପଣଙ୍କ ଜିମ୍କୁ ଯାଇକି ଦେଖିବି ଆପଣଙ୍କର କ'ଣ କ'ଣ ସବୁ ସାମଗ୍ରୀ ଅଛି କେମିତି ସିଷ୍ଟମ୍ ରହିଛି ସେ ବାବଦରେ ଟିକେ ବୁଝିଥାନ୍ତି ତେଣୁ କେଉଁଦିନ ସାର୍ ଯିବି ଟିକେ ଆପଣ କହିବେ କି ଫାଙ୍କା ଆପଣ ଅଛନ୍ତି ଆଜ୍ଞା

ସାର୍ ସେଇଟା ଟିକେ କହିବେ କି ଆପଣଙ୍କର ଯେଉଁ ପ୍ୟାକେଜ୍ କହିଲେ ଧରନ୍ତୁ ତିନି ମାସ ଆଜ୍ଞା ଆଜ୍ଞା ସାର୍ ଆପଣଙ୍କର ଜିମ୍ରେ ସବୁ କ'ଣ କ'ଣ ସାମଗ୍ରୀ ରହିଛି ଶିଖିବାପାଇଁ ସେଗୁଡ଼ା ଟିକେ ଆପଣ ଜଣାଇବେ କି ଆଜ୍ଞା ଆଜ୍ଞା

ନା ଆଜ୍ଞା ମୁଁ ଆଗରୁ ତ କୋଣସି ଜାଗାରେ ଟ୍ରେନିଂ ନେଇ ନାଇଁ ମୁଁ ଏବେ ଭାବୁଛି ଟିକେ ପେଟ ଫେଟ ବଢ଼ିଗଲାଣି ନା ତେଣୁ ଟିକେ ଯାଇଥାନ୍ତି ଆପଣଙ୍କ ଜିମ୍କୁ ଟିକେ ଟ୍ରେନିଂ ନେଇଥାନ୍ତି ଆଉ କରିଥାନ୍ତି ଆଉ ଆଜ୍ଞା ସାର୍ ଆଜ୍ଞା ସାର୍ ତା ହେଲେ

ଆଜ୍ଞା ସାର୍ ଆମର ଆଉ ଜଣେ ମୋର ଗୋଟିଏ ସାଙ୍ଗ ବି ସେ କହୁଥିଲା ମୋତେ ବୁଝିଲେକି ଆଉ ସେ ମଧ୍ୟ କହୁଥିଲେ ଆଉ ସେ ଯିବାପାଇଁ ତେଣୁ ଆଜ୍ଞା ଆଜ୍ଞା ଠିକ୍ ଅଛି ସାର୍ ମୁଁ ଜଣାଇକି ମୋ ସାଙ୍ଗ ସହିତ ଯିବୁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍